ମୁଁ ମୋର ଘର ପାଖଟିର ଗୋଟେ ଷ୍ଟୋର୍ରୁ ଉଷା ନାମକ ବ୍ରାଣ୍ଡର ଗୋଟେ ଫ୍ୟାନ୍ଟି ଆଣିଥିଲି ସେ ଫ୍ୟାନ୍ଟିକୁ ଆସିବାର ମାସେ ବି ହେଇନି ସେ ଲୋକଟି ଆମକୁ କହିଥିଲା କି ସେଇ ସେ ଫ୍ୟାନ୍ଟି ବହୁତ ଭଲ ଏବଂ ସେଟା ବହୁତ ଗ୍ୟାରେଣ୍ଟି ବର୍ଷେ ଦୁଇ ବର୍ଷର ତା ଭିତରେ କିଛି ହେବନି କିନ୍ତୁ ମୁଁ ଆଣିକି ପନ୍ଦର ଦିନ ଚଲେଇଲା ଭିତରେ ହିଁ ସେ ଖରାପ ହେବା ଆରମ୍ଭ ହେଇଗଲାଣି ସେ ତା'ର ସାଉଣ୍ଡ୍ କଟକଟ ହେଉଛି ଯୋଉଟାକି ଆମକୁ ବହୁତ ଶୋଇବାରେ ବହୁତ ଅସୁବିଧା କରାଉଛି ଏବଂ ତାଙ୍କର ୱାରେଣ୍ଟି ମଧ୍ୟ ଆମକୁ ଦେଇ ନାହାନ୍ତି ଆମକୁ କିନ୍ତୁ କହିଥିଲେ କି ସେ ବର୍ଷେ ଦି ବର୍ଷ ଯାଇକି ପୁରା ଭଲ ଚାଲିବ ନୂଆ ଚାଲିବ କିନ୍ତୁ ଦେଖିଲାବେଳକୁ ସେମିତି କିଛି ନାହିଁ ମିଛ କଥା କହିକି ହିଁ ଆମକୁ ଠକିଦେଲେ ଏବଂ ମୁଁ ଏବେ ଯାଇକି ତାଙ୍କୁ ଏଇ ଫ୍ୟାନ୍ଟିକୁ ଦବା ଦେବାକୁ ଚାହିଁଲେ ବି ସେମାନେ ଆଉ କିଛି କଥାକୁ ଶୁଣୁ ନାହାନ୍ତି